ଆମ ନିକଟ ଅତି ପାଖରେ ଏକ ଭଜନ ଦଳ ଅଛି ଯେଉଁମାନେକି ଗାଁ କିମ୍ବା ଗାଁ ପାଖାଆଖ ଅଞ୍ଚଳକୁ ଯାଇଁକି ସେମାନେ ପାଲା ଠିଆ ପାଲା ଏବଂ କୌଣସି ପୂଜାରେ ସେମାନେ ପରିବେଷଣ କରନ୍ତି କୀର୍ତ୍ତନ ମାଧ୍ୟମରେ ଠାକୁରଙ୍କର ନାମ ନିଅନ୍ତି ଏବଂ କୀର୍ତ୍ତନର ଯନ୍ତ୍ରୀ ଯେପରିକି ବାଜା ଖୋଳ ତବଲା ଏବଂ ଝାଞ୍ଜି ଦ୍ଵାରା ସେମାନେ କୀର୍ତ୍ତନ ପରିବେଷଣ କରନ୍ତି